ଯୋଗ ଶିଖିବାପାଇଁ ଆମେ ପତଞ୍ଜଳି ଯୋଗ ଚ୍ୟାନେଲରେ ଶିକ୍ଷାଗ୍ରହଣ କରିଥାଉ ଯୋଗ ଶିଖିବା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଯାହାଫଳରେ ଶିଖିବା ସମୟରେ କିଛି ସମ୍ମୁଖୀନ ହୋଇଥାଉ ଯିଏକି ଆମେ ଟି ଭି ଦେଖିଲାବେଳେ ଯେତେବେଳେ ଯୋଗ କରୁ ଆମେ ଟିଭିକୁ ଲକ୍ଷ୍ୟ ରଖିଥାଉ ଯାହାକି ଘର ଭିତରେ ସେଇଟା ଆମେ ଯୋଗ ଶିଖିଥାଉ କୌଣସି ଚ୍ୟାନେଲ୍ ବା ମୋବାଇଲ୍ ବା ଟିଭିରୁ ଦେଖିକରି ଟିଭିକୁ ଆମେ ବାହାର ଜାଗାକୁ ନେଇପାରୁନାହିଁ ଯାହାଫଳରେ ସେଠାରେ ବାୟୁର ଯିବାଆସିବା ବା ଶରୀରର ପ୍ରସାର କରିବା ପ୍ରସାର କରିବା ଯାହା ସୁବିଧାଜନକ ହୋଇପାରେନାହିଁ ସେଠାରେ ଆମକୁ ମୁକ୍ତ ବାୟୁ ମଧ୍ୟ ମିଳିପାରିନଥାଏ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥାଉ ଆଉ ଟି ଭି ବା ଚ୍ୟାନେଲରେ ଯେତେବେଳେ ଆମେ ଦେଖୁ ଯୋଗ ଦେଖୁ ତାହା ବେଳେବେଳେ ହୋଇ ଯାଉଥାଏ ତାକୁ ପଜ୍ କରି ମଧ୍ୟ ଦେଖୁ ସେଇଟା ଟିକିଏ ଅସୁବିଧାର ସମ୍ମୁଖୀନ ହୋଇଥାଏ ଆମେ କରୁଥିବା ଯୋଗରୁ ଅଧାରୁ ଜ୍ଞାତ ହୋଇ ବା ଅବ ବିଜ୍ଞପ୍ତି ହୋଇ ଯେତେବେଳେ ଆମେ ଚ୍ୟାନେଲଟିକୁ ସର୍ଚ୍ଚ କରିକି ଦେଖୁ ପୁନର୍ବାର ସେଠାକୁ ଯାଉ ତାହା ଆମର ଯୋଗ ସାଧନରେ ଅସୁବିଧା ହୋଇଥାଏ